ହ୍ୟାଲୋ ଆଜ୍ଞା ହଁ ଆଜ୍ଞା ଏଇଟା କାଁ ଏଇଟା କ'ଣ ଟାଇପ୍ର କେନର୍ ଟାଇପ୍ର ଡ୍ରାଇଭରଟାକୁ ପଠାଲେ ହଁ ସେ ଆଜ୍ଞା ଦେଖୁଁ ମୋ ମୋର ଟ୍ରେନଟା ଥିଲା ଏଇ ଯେନ୍ ଟ୍ରେନ ଷ୍ଟେସନରେ ଥିଲା ସାତଟା ପନ୍ଦରରେ ସେ ମୋତେ ପହଞ୍ଚେଇଛି ସାଢ଼େ ସାତରେ ମୁଁ ତ ଫିରି ଆସିଲି ଆଜ୍ଞା କଣ କେନ୍ ଯେନ୍ ଅସୁବଧା ହେଲା ସେ ଆକ୍ଚୁଲି ଦାୟୀ କେ ହେବା ଆଜ୍ଞା ଆପଣଙ୍କ ଡ୍ରାଇଭର ନା ସେ ତ ମୋତେ ଠିକ ଟାଇମ୍ରେ ପହଞ୍ଚେଇ ନାଇ ପାରିଲେ ହେଲା ତ ମୋର୍ ଲସ୍ ହେଲାନା ହଁ ଆଜ୍ଞା ମୁଁ ମୋର କିଛି ଜାଣ୍ବାର୍ ନାଇଁନ ଆପଣ ଯେନ୍ ଯେନ ଏଡ଼ଭାନ୍ସ ଦେଇଥିଲି ଟଙ୍କାଟା ସେଟା ମୋତେ ଫେରେଇ ଦଉଁ ହଁ ଆଜ୍ଞା ହଁ ଜଲ୍ଦି ପଠେଇଦଲେ ଆଜ୍ଞା ମୋର ତ ଅସୁବିଧା ହେଲା ଆଜ୍ଞା ପଠେଇଦଉନ୍